ଆମ ଗାଁରେ ପାଣିର ବହୁତ ଅସୁବିଧା ଥିବାରୁ ଲୋକ ପାଣି ପିଇବାକୁ ବହୁତ ହଇରାଣ ହୁଅନ୍ତି ତାଙ୍କର ଜନଜୀବନ ଚଳିବାରେ ବହୁତ ହଇରାଣ ହୁଅନ୍ତି ପାଣି ଅସୁବିଧା ଯୋଗୁଁ କୌଣସି କାର୍ଯ୍ୟ କରିପାରନ୍ତି ନାହିଁ ପିଇବାଠୁ ଆରମ୍ଭ କରି ରୋଷେଇ ବାସ ରୋଷେଇବାସ ଭଲ ମନ୍ଦ ଗାଧୁଆ ଧୁଆଧୁଇ କିଛି କରିପାରନ୍ତି ନାହିଁ ପାଣି ଅସୁବିଧା ଯୋଗୁଁ ଦୁଇ ତିନି ତିନି ଦିନ ହେବ ଲୋକ ତିନି ଦିନି ଯାଏ ଲୋକ ପାଣି କିଛି ସୁବିଧା ପାଇପାରନ୍ତି ନାହିଁ ପାଣି ପିଇବାକୁ ବହୁତ ହଇରାଣ ହୁଅନ୍ତି ପାଣି ଯୋଗୁଁ କୌଣସି କାର୍ଯ୍ୟ ମଧ୍ୟ ହୋଇପାରେ ନାହିଁ ପାଣି ଏଇ ଅଭାବ କାଳକାଳ କରି ଲାଗି ରହିଛି ତେଣୁକରି ପାଣିର ଅସୁବିଧା କିପରି ଦୂର ହବ ସେ ବିଷୟରେ ସରକାରଙ୍କୁ ଆବେଦନ କରା ଯା ଗଲେ ମଧ୍ୟ ସରକାର ସେ ବିଷୟରେ କିଛି ପଦକ୍ଷେପ ନେଉନାହାନ୍ତି ପାଣିର ଅସୁବିଧା ଯୋଗୁଁ ଜନଜୀବନ ବହୁତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ପିଇବା ଯୋଗୁଁ ପାଣି ପିଇପାରୁ ନାହିଁ